ଆମ ଅଞ୍ଚଳରେ କଳା କାରିଗରୀ ଦକ୍ଷତା ମାଟି କାମ କାର୍ପେଣ୍ଟରୀ ଇତ୍ୟାଦି ଦଶ ଜଣ କୋଡ଼ିଏ ଜଣ ମାଟି କାମରେ ଅଛନ୍ତି କାର୍ପେଣ୍ଟରୀ ଅଛନ୍ତି ବା ଅନ୍ୟାନ୍ୟ ଚିତ୍ରକଳାରେ ସବୁ ଅଛନ୍ତି